ହଁ ମୁଁ ପ୍ରେସର୍ କୁକର୍ ବ୍ୟବହାର କରେ ହେଲେ ପ୍ରେସର୍ କୁକର୍ ଆଉ ମାଟି ହାଣ୍ଡି ପାତ୍ର ଖୋଲା ପାତ୍ରରେ ରୋଷେଇ କରିବା ଏହା ଏକ ଭିନ୍ନ ଅଟେ କାରଣ ପ୍ରେସର୍କୁକର୍ରେ ଆମେ ସିନା ଆମର ସମୟ ବଞ୍ଚିବା ପାଇଁ ଆମେ ପ୍ରେସର୍କୁକର୍ରେ ତୁରନ୍ତ ଆମେ ସେଥିରେ ପ୍ରେସର୍କୁକର୍ରେ ଡାଲି ହେଉ କିମ୍ବା ମାଂସ ହୋଉ ଆମେ ପ୍ରେସର୍କୁକର୍ରେ କରି ଦେଉଛେ କିନ୍ତୁ ପ୍ରେସର୍ କୁକର୍ ଅପେକ୍ଷା ଆମେ ଯଦି ଖୋଲା ପାତ୍ରରେ ମାଟି ହାଣ୍ଡିରେ ରୋଷେଇ କରିବା ତାହାର ସ୍ୱାଦ ଭିନ୍ନ ଅଟେ ପ୍ରେସର୍କୁକର୍ର ସ୍ୱାଦ କିମ୍ବା ମାଂସ ହେଉ ଆମେ ପ୍ରେସର୍କୁକର୍ରେ କରି ଦେଉଛେ କିନ୍ତୁ ପ୍ରେସର୍ କୁକର୍ ଅପେକ୍ଷା ଆମେ ଯଦି ଖୋଲା ପାତ୍ରରେ ମାଟି ହାଣ୍ଡିରେ ରୋଷେଇ କରିବା ତାହାର ସ୍ୱାଦ ଭିନ୍ନ ଅଟେ ପ୍ରେସର୍କୁକର୍ର ସ୍ୱାଦ ଖୋଲା ପାତ୍ରର ସ୍ୱାଦ ଏହା ଭିନ୍ନ ଭିନ୍ନ ଅଟେ ସବୁବେଳ ପାଇଁ କାରଣ ପ୍ରେସର୍କୁକର୍ରେ ଆମେ ଯେତେବେଳେ କୌଣସି ଖାଦ୍ୟ ବନାଇଥାଉ ଏହା ବହୁତ ଅଳ୍ପ ସମୟ ଭିତରେ ହୋଇଯାଇଥାଏ କାଇଁ ଏହା ପ୍ରେସର୍ କୁକର୍ ପାଇଁ ଏହା ବହୁତ ଜଲ୍ଦି ଏହା ସିଝିଯାଇଥାଏ ଏବଂ ସେ ତା'ର ଖାଦ୍ୟର ଯେଉଁ ଆମର ସ୍ୱାଦ ଯେଉଁ ରହିଥାଏ ସେ ସ୍ଵାଦରୁ ଟିକିଏ ଭିନ୍ନ ଭିନ୍ନ ଅଟେ ଟିକିଏ ସେ ସ୍ୱାଦ କମ୍ ଲାଗେ କିନ୍ତୁ ଆମେ ଯେତେବେଳେ ଗୋଟେ ମାଟିପାତ୍ରରେ ଆମେ କରିଥାଉ ସେ ଖୋଲାପାତ୍ରରେ କରିଥାଉ ସେତେବେଳେ ଆମେ ଯେତେବେଳେ ମାଂସ କିମ୍ବା କୌଣସି ପାନିପରିବାକୁ ଶିଝାଇଥାଉ ତରକାରୀ କରିଥାଉ ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେୟା ସିଝିଥାଏ ଏବଂ ତା'ର ସ୍ୱାଦ ବହୁତ ଭିନ୍ନ ଅଟିଥାଏ ସେଥିପାଇଁ ପ୍ରେସର୍ କୁକର୍ ଆଉ ସାଧାରଣ ପାତ୍ର ଖାଦ୍ୟ ସବୁବେଳେ ଭିନ୍ନ ଅଟେ